ଟମାଟୋ ଗୋଟେ ଖାଇବାର୍ ଲାଗି ଭଲ ଲାଗ୍ସି କିନ୍ତୁ ସମୟ ପଡ଼ିଲେ ଆମେ ଘରେ ଥଇକିରି ବି ତାମାନେ ଆମେ ଅର୍ଡ଼ର କରିପାର୍ସୁଁ ଯେନ୍ଟାକି ଭଲ୍ ଲାଗ୍ସି ଏବଂ ତାର ବ୍ୟବହାରରେ ଆମେ ତ କରିଚୁ ସେଥିର୍ଲାଗି ସିର୍କିକି ବି ଆମେ ସେନ୍ତା ବ୍ୟବହାର କରିଚୁ ଯେନ୍ଟାକି ଆମେ ଅର୍ଡ଼ର କରୁସୁ ସେନୁଁ ଯେ ହୋଟେଲରୁ ତାମାନେ ଆଗେ ମଗାସୁଁ